ସରକାରଙ୍କ ଠାରୁ କୃଷି ନୂଆ ବିଦ୍ୟୁତ ସଂଯୋଗ ପାଇଁ ଅ ଆମେ ପ୍ରଥମେ ଯାଇଥାଉ ବିଦ୍ୟୁତ ସଂଯୋଗ କେନ୍ଦ୍ରକୁ ଏବଂ ତାପରେ ଆମେ ସେଠିକାର ଜେଇଙ୍କୁ ଦେଖାକରୁ ତାପରେ ସେମାନେ ଯାହା ଡକୁମେଣ୍ଟ ବା ପ୍ରମାଣପତ୍ର ମାଗିଥାନ୍ତି ଯେମିତି କି ଆଧାର କାର୍ଡ଼ ହଉ ପ୍ୟାନ କାର୍ଡ଼ ହଉ ସେଇଗୁଡ଼ାକ ଆମେ ନେଇକି ଯାଇଥାଉ ଏବଂ ତାପରେ ସେମାନେ ଏଇଗୁଡ଼ା ସବୁ ଦେଖିଲା ପରେ ସେମାନେ କିଛି ମଧ୍ୟ ଦସ୍ତଖତ ମାଗିଥାନ୍ତି ତାପରେ ସେମାନେ ସେଇଠି କିଛି ଟଙ୍କା ମଧ୍ୟ ପଇଠ କରିବା ପାଇଁ କୁହନ୍ତି ଆମେ ଟଙ୍କା ପଇଠ କରିବା ପରେ ସେମାନେ ଆ ଆମ କୃଷି ଯେଉଁ ଯେଉଁଠିକି ଆମର ଦରକାର ବିଦ୍ୟୁତ ସେଇଠିକି ସେମାନେ ଦେଇଥାନ୍ତି ବିଦ୍ୟୁତ ସଂଯୋଗର ବ୍ୟବସ୍ଥା କରିଥାନ୍ତି ଏବଂ ଲୋଡ଼ ସେଡ଼ିଙ୍ଗ ଯୋଗୁଁ କୃଷକମାନେ ଏହାର ଆମେ ଯେଉଁ ବିଲରେ ପାଣି ଯେଉଁ ଦେଇଥାଉ ଏବଂ ପାଣି ଯେଉଁ ସବୁଦିନ ପ୍ରତ୍ୟେକ ଦିନ ଆମେ ଯେଉଁ ପାଣି ଦଉ ବିଲରେ ଯାଇକି ଲୋଡ଼ ସେଡ଼ିଙ୍ଗ ଯୋଗୁଁ ଅ ଯଦି କେଉଁଠି ଅ ଅଧିକା ଲୋଡ଼ ହେଲା ଏବଂ ତାର ମଧ୍ୟ ଛିଡ଼ି ଯେଉଁ ଯାଏ ତାର ଛିଡ଼ିବା ଯୋଗୁଁ ଆମେ ଯେଉଁ ପାଣି ଦଉ ସେଇଠାରୁ କିଛି ସର୍ଟ ସର୍କିଟ ମଧ୍ୟ ହେଇପାରେ ଏବଂ ତାଦ୍ଵାରା ମଣିଷ ମୃତ୍ୟୁବରଣ ମଣିଷ ମାନଙ୍କର କ୍ଷତି ମଧ୍ୟ ହେଇପାରେ ଏବଂ ସେମାନେ ମୃତ୍ୟୁ ମଧ୍ୟ ବି ହେ କରିପାରନ୍ତି ଏବଂ ବହୁତ ପକ୍ଷୀ ପଶୁମାନଙ୍କର ବି ସେଇଠି ମୃତ୍ୟୁବରଣ ହୋଇଥାଏ ଲୋଡ଼ ସେଡ଼ିଙ୍ଗ ଯୋଗୁଁ ଆମେ ସେଥିପାଇଁ ପାଣି ଯେଉଁ ଆମେ ଯେଉଁ ପ୍ରତ୍ୟେକ ଦିନ ଦଉ ସେଇଠି ତାରରେ ଛିଡ଼ି ଯାଇଥିବା ପା ତାରରେ ଯଦି ପାଣି ଲାଗେ ସେଇଠି ଅଧିକା ଭାବରେ ବିଦ୍ୟୁତ ଆସିକି ସେଇଠି ସର୍ଟ ସର୍କିଟିଙ୍ଗ ହେଇକି ଆମ ଯେଉଁ ଜମିକୁ ବି ମଧ୍ୟ ଚାର୍ଜ କରାଇଦିଏ ଏବଂ ସେଇ ଜମିରେ ଯେଉଁ ପଶୁ ପକ୍ଷୀ ଯାଆନ୍ତି ବା ମଣିଷ ବି ଯାଆନ୍ତି ସେମାନଙ୍କୁ କ କରେଣ୍ଟ ଅଧିକା ଜୋରସେ ଲାଗି ସେମାନଙ୍କର ବହୁତ କ୍ଷତି ହେଇଥାଏ ଜାଣୁ ଜାଣୁ ମଧ୍ୟ ଏଇ ବିଦ୍ୟୁତ ଅଧିକା ଲୋଡ଼ ପାଇ ସେଇ ଚାଷ ଜମି ଯେଉଁ ଚାର୍ଜ ହୋଇଯାଇଥାଏ ସେଥିପାଇଁ ସେମାନେ ପାରାଲିସିସ ବି ମଧ୍ୟ ହେଇଯାଆନ୍ତି